ହଁ ଆମେ ଭିଡ଼ିଓ ଗେମ୍ ବିଷୟରେ ଜାଣିଛୁ ଭିଡ଼ିଓ ଭିଡ଼ିଓ ଗେମ୍ ମୋବାଇଲ୍ରେ ମୋବାଇଲ୍ରେ ଏବେ ଗେମ୍ ଖେଳି ହେଉଛି ମୋବାଇଲ୍ରେ ସବୁ ବିଭିନ୍ନ ଆପ୍ସ୍ ମାଧ୍ୟମରେ ଆମେ ଗେମ୍ ଖେଳୁଛୁ ମୋବାଇଲ୍ ଖେଳୁଥିବା ଗେମ୍ ମଧ୍ୟରୁ ସାପ ଗେମ୍ ଗୋଟେ ଅଛି ସାପ ଗେମ୍ ଆମେ ଖେଳୁ ସାପ ଗେମ୍ ତାହା ହେଲା ସାପ ଗୋଟେ ଚାଲିଥିବ ସେଥିରୁ ଆଉ ଗୋଟେ ଖାଦ୍ୟ ଥିବ ଖାଦ୍ୟକୁ ଖାଇଲା ପରେ ଆଉ ଟିକେ ତାକୁ ବଡ଼ ହେଇଯାଏ ପୁଣି ଆଉ ଗୋଟେ ଖାଦ୍ୟ ଖାଇଲେ ଆଉ ଟିକେ ବଡ଼ ହେଇଯାଏ ସେହିପରି ଭାବରେ ବଡ଼ ବଡ଼ ହେଇଥାଏ ମୋବାଇଲ୍ ଗେମ୍ ମାଧ୍ୟମରେ ଆମର ମନୋରଞ୍ଜନ ହେଇଥାଏ ଫାଙ୍କା ସମୟରେ ଆମେ ତାହାକୁ ଖେଳିଥାଉ ଏବଂ ନିଜର ମନୋରଞ୍ଜନ କରିଥାଉ ନିଜର ମସ୍ତିଷ୍କକୁ ସୁସ୍ଥ ରଖିଥାଉ ଗେମ୍ ଖେଳିକି ଆମ ମାଇଣ୍ଡଟା ଫ୍ରି ହେଇଯାଏ ତାହାକୁ ସେଇଲାଗି ଆମେ ଖେଳିଥାଉ ମୋବାଇଲ୍ରେ ଆହୁରି ମଧ୍ୟ ବହୁତ ଗେମ୍ ଅଛି କ୍ୟାଣ୍ଡି କ୍ରସ୍ ଗୋଟେ ଅଛି ତାହାକୁ ଆମେ ସେ ଫଳ ଗେମ୍ ଖେଳିଥାଉ ଫଳ ଗେମ୍ ମାଧ୍ୟମରେ ତିନିଟା ଫଳ ଥିବ ତିନିଟା ଫଳ ହେଲା ମାନେ ମିଶେଇଲା ପରେ ଯାଇକି ଆଉ ଗୋଟେ ତା'ମାନେ ଫଳ ଗୁଡ଼ିକ କଟିଯାଏ ତାହା ମାଧ୍ୟମରେ ମସ୍ତିଷ୍କ ବିକଶିତ ହୋଇଥାଏ ଯାହା ମାଧ୍ୟମରେ ଆମେ ତ ଜାଣିପାରୁ କୋଉ ଜିନିଷ କୋଉ ଜାଗାରେ ରଖିଲେ ତାହା ଉପଯୁକ୍ତ ହେଇଥାଏ ଏବଂ ମନୋରଞ୍ଜନ ମଧ୍ୟ ତାହା ଏହା ହେବା ଫଳରେ ଆମକୁ ବହୁତ ମଜାଦାର୍ ଲାଗେ ଆମ ମସ୍ତିଷ୍କ ମଧ୍ୟ ବିକଶିତ ହୋଇଥାଏ ତେଣୁକରି ଏହାକୁ ଖେଳିବା ଆମକୁ ବହୁତ ଭଲ ଲାଗେ ତେଣୁକରି ଆମେ ମୋବାଇଲ୍ରେ ଆମେ ସବୁ ଗେମ୍ ସବୁ ଖେଳୁ